ମୁଁ ମୋ ମତରେ ଭାବୁଛି ଗୋଟିଏ ଲେଖକଠାରୁ ଅନ୍ୟ ଏକ ଲେଖକକୁ ଅଲଗା କରିଥାଏ ସେହି ଲେଖକମାନଙ୍କର ରଚନା ଓ ଲେଖା ଓ ଭାବନା ଗୋଟିଏ ଲେଖକଠାରୁ ଅନ୍ୟ ଏକ ଲେଖକର ରଚନା ଶୈଳୀ ଭାବନା ଓ ଲେଖା ହିଁ ଲେଖା ଓ ଭାବନା ହିଁ ଗୋଟିଏ ଲେଖକକୁ ଅନ୍ୟ ଏକ ଲେଖକଠାରୁ ଅଲଗା ବା ଭିନ୍ନ କରିଥାଏ ମୁଁ ଶିକ୍ଷା କୃଷି ଓ ବ୍ୟବସାୟୀ କ୍ଷେତ୍ରରେ ଉନ୍ନତି କରିବାକୁ ଚାହୁଁଛି